ହ୍ୟାଲୋ ହଁ ବିପ୍ଳବ ଭାଇ କେଉଁଠି ଅଛ ମୁଁ ଅଟୋ ବୁକ୍ କରିଥିଲି ତମ ପାଇଁ ଲେଟ୍ ହବ ହଁ ମୁଁ କହୁଛି ଲେଟ୍ ହବ ଯଦି ତମେ ରହିଯାଅ ରହିଯାଅ ମୁଁ ଯାଉଛି ନହେଲେ ମୁଁ ଏକାଟିଏ ରାତି ଅଧରେ ଗୋଟ ଝିଅଟା ଏକାଟି କେମିତି ଠିଆ ହେବେ କଥା କହୁଛ ତମେ ଆହୁରି କହୁଛ ତ ଆମ ତମକୁ କ'ଣ କହନ୍ତି ଲେଟ୍ ହବ ଯଦି ମତେ କ'ଣ ପାଇଁ କହୁଥିଲା ଅଟୋ ବୁକ୍ କରିବାକୁ ତମେ ତମର ପଳେଇଲନି ମୁଁ ମୋର ଅଲଗା ଅଟୋ ଦେଖି ପଳେଇ ଯାଇଥାନ୍ତି ମୋର ଟ୍ରେନ୍ ମିସ୍ ହେଇଯିବ ମୁଁ କାହା ସାଙ୍ଗେ ଯିବି ଆପଣ ନେବେ ଛଡ଼ିବା ପାଇଁ କ'ଣ କହୁଛ ମୋ ଟ୍ରେନ୍ ମିସ୍ ହେଇଯିବ ତମେ ମୋ ମୋ ସାଙ୍ଗରେ କ'ଣ ପାଇଁ ଆସୁଥିଲ ତମେ ତମର ଏକାଟିଆ ପଳେଇଲନି ହଁ ତମର ଯଦି ଲେଟ୍ ହବା କଥା ମତେ ଆଗରୁ କହିଥାନ୍ତ ମୁଁ ମୋର ଏକାଟେ ପଳଯାଇଥାନ୍ତି ମୁଁ ମୋର ଏକାଟେ ମୋରୁ ଯାଇଥାନ୍ତି ତମେ ମୋ କ'ଣ ପାଇଁ କହିଲ ମୁଁ ଏକାଟିଆ ଏଇଠି ହେଇପାରିବିନି ଏଇଠି ତମେ ଶୀଘ୍ର ଆସ କାହିଁକି ଶୀଘ୍ର ଆସ ପାଞ୍ଚ ମିନିଟ୍ ଟାଇମ୍ ଦେଉଛି ଯଦି ଆସ ଆସ ନହେଲେ ମୁଁ ଏକାଟିଆ ପଳେଇବି ସେ ଆଠଟା ନଅଟା ହବ ଝିଅ ପିଲାଟା ଏତେ ସମୟ କ'ଣ ଠିଆ ହେବି ଲୋକ ଦେଖିଲେ କ'ଣ ଭାବିବେ

ତମେ ମୋ ସିଚୁଏସନ୍ରେ ଥିଲେ କ'ଣ କରିଥାନ୍ତ ତମେ ହେତେବେଳେ ପଳେଇ ସାରନ୍ତଣି ମୁଁ ତ କଲ୍ କରିକି ତମକୁ ହେଲେ କହୁଛି ହଁ ଫୋନ୍ ରଖ ମୁଁ ଯାଉଛିି ମୋର ଲେଟ୍ ହେଲାଣି ଲେଟ୍ ହେଲେ ମୋ ଟ୍ରେନ୍ ମିସ୍ ହେଲେ ତମେ କ'ଣ କରିବ କ'ଣ କହୁଛ ହଁ ମୁଁ ଯାଉଛି ତମେ ରଖ ତମେ ରଖନି ଏତେ ଲେଟ୍ ହେଲାଣି ବସି କଥା କହୁଛନ୍ତି ଘରେ ଲେଟ୍ ହେଲା ଘରେ ବିଗିଡ଼ିବେ ତମେତ ଜାଣିଥିବ ଆମ ଘର ଘର କଥା ତମେ ସେ କଥା କୁହନା ରଖ ରଖ ଚୁପ୍କି ରଖ ଆରେ ମୋ ଟ୍ରେନ୍ ମିସ୍ ହେଇଯିବ ମୁଁ କ'ଣ କରିବି ସତରେ ମୋ ଟ୍ରେନ୍ ମିସ୍ ହେଇଯିବ ଟ୍ରେନ୍ ମିସ୍ ହେଇଯିବୁ ମୁଁ ଏକାଟିଆ ଝିଅ ପିଲାଟା କ'ଣ କରିବି କୁହନି କେହି ବି ନାହାନ୍ତି ମୋ ସାଙ୍ଗରେ ତମେ ରଖ ପ୍ଲିଜ୍ ରଖ ହଁ ମୁଁ ଯାଉଛିି ସେ ଅଟୋ ଭାଇ ବିଗୁଡ଼ୁଛନ୍ତି ଏତେ ଲେଟ୍ ହେଲା ବେଳକୁ ଟାଇମ୍ କେତେଟା ହେଲାଣି ଦେଖିଚ ଆଗେ ତମେ ରଖନି ରଖ ରଖ ଫୋନ୍ କଟ୍ କର ଫୋନ୍ ରଖ ଫୋନ୍ ରଖ